ଯେଉଁମାନେ ଓଡ଼ିଆ ଲୋକ ଅଲଗା ଭାଷା କହିପାରନ୍ତି ନାହିଁ କିଛି ହାତର ଠାର କିମ୍ବା ଆଖିର ଠାର ହାତ ବଢ଼େଇକି ବିଭିନ୍ନ ପ୍ରକାରର ମାନେ ସାହାଯ୍ୟ ଦେଇକି କଥା ଗୁଡ଼ାକୁ ବୁଝାଇବାକୁ ଚେଷ୍ଟା କରନ୍ତି କାରଣ ସେମାନେ କହି ପାରନ୍ତି ନାହିଁ ନା ସେମାନେ ହଉଛି ଅଲଗା ଭାଷା କହିପାରନ୍ତି ନାହିଁ ହାତ ଠାରିକି ଆଖି ବଢ଼େଇକି କିମ୍ବା ହାତ ବଢ଼େଇକି ଏଇଭଳିଆ ଭାବରେ କହିଥାନ୍ତି